ଆମ ଓଡ଼ିଶାରେ ପ୍ରାୟ ସମସ୍ତେ ଚାଷୀ ସମସ୍ତେ ଚାଷୀ ଯାହା ଚାଷ କରିକି ଚଳନ୍ତି ସାଧାରଣ ଲୋକମାନେ ଚାଷ କରନ୍ତି ଯାହାର ଜମି ଅଛି ସେ ବି ଚାଷ କରେ ଯାହାର ଜମି ନାହିଁ ସେ ବି ଚାଷ କରେ ଚାଷୀ ସାଧାରଣ ବ୍ୟାଙ୍କ୍ରୁ ଲୋନ୍ ଆଣିକି ଚାଷ କରିବ ବ୍ୟାଙ୍କ୍ରୁ ଲୋକଙ୍କ ପାଖରୁ ସୁଧରେ ଟଙ୍କା ଆଣିକି ଚାଷ କରିବ ଚାଷ କରିବାପରେ ଯଦି ଚାଷ ଠିକରକମ ନହେଲା ସେ କିଛି ଲାଭ ନପାଇଲା ଚାଷ ଜମି ସାଧାରଣତଃ ଚାଷର ସବୁ ରୋଗ ଲାଗୁଛି ରୋଗ ଲାଗିକି ଚାଷ ଧାନ ଠିକ ଅମଳ ହେଉନି ଏଠି ପାଣି ବି ବର୍ଷା ପାଣି ନପାଇଲେ ବି ଚାଷ ମରିଯାଉଛି ମରୁଡ଼ି ହେଉଛି ଏହିସବୁ କାରଣରୁ ଜଣେ ଚାଷୀ ଯଦି ଧାନ ଠିକ ରକମ ନପାଇ ପାରିଲା ସେ ତ ଟଙ୍କା ଶୁଝି ପାରିବନି ଟଙ୍କା ନଶୁଝି ପାରିଲେ ସେ ସାଧାରଣ ଚିନ୍ତାରେ ପଡ଼ିବ ଚିନ୍ତାରେ ପଡ଼ିଲେ ସେ ଆତ୍ମହତ୍ୟା କରିଦେବାକୁ ବାଧ୍ୟ ହେବ ଆତ୍ମହତ୍ୟା କଲାପରେ ଯଦି ଯାହା ଯିଏ ଜଣେ ଚାଷୀ ଜଣେ ଆତ୍ମହତ୍ୟା କଲା ତାଙ୍କ ପରିବାର ଜଣେ ସେଇ ଯଦି ଜଣେ ଲୋକ ଥିବ ତା' ପରିବାର ପୋଷିବା ପାଇଁ ତ କେହି ନଥିବେ ତେଣୁ ସେଇ ଆତ୍ମହତ୍ୟା କଲାପରେ ତାଙ୍କ ପରିବାର ତାଙ୍କର ସ୍ତ୍ରୀ ଛୁଆ ପିଲା ସବୁ ତ ରୋଜଗାର ରୋଜଗାର ନଥିବ ସମସ୍ତେ ହଇରାଣ ହେବେ ଆଉ ହଇରାଣ ହେବା ଦ୍ୱାରା କିଏ ତାଙ୍କ ଛୁଆ ପିଲା ଖାଇବାକୁ ପାଇବେନି ତାଙ୍କ ସ୍ତ୍ରୀ କେମତି ଖାଇତେ ପିଇତେ ସବୁ ପାଇବେନି ଏମିତି ସବୁ ଦୁଃଖରେ ତାଙ୍କର ଦିନ ଯିବ ତେଣୁ ଆମର ଚାଷୀକୁ ସାହାଯ୍ୟ କହିଲେ ଆମ ସେମିତି କିଛି କାଉନସିଲିଙ୍ଗ୍ ସାହାଯ୍ୟ ନାହିଁ ସେମିତି କିଛି ଆମର ଏଠି ସାହାଯ୍ୟ ସେମିତି ନାହିଁ କିଛି ଯଦି ସରକାର ସବୁଆଡ଼େ ଚାଷୀ ପାଇଁ କିଛି ସାହାଯ୍ୟ ବା କିଛି ଛାଡ଼ ସେମିତି କିଛି ଯଦି ରଖିଥାନ୍ତେ ଚାଷୀମାନେ ଉପକୃତ ହୋଇଥାନ୍ତେ ହୁଁ ଯଦି ମରୁଡ଼ି ହେଲା ଚାଷରେ ମରୁଡ଼ି ହେଲା ବର୍ଷେ ବର୍ଷେ ଏମିତି ଚାଷରେ ମରୁଡ଼ି ହୋଇଯାଏ ପାଣି ପାଇଁ ଚାଷ ମରିଯାଏ ମରିଗଲା ପରେ ଚାଷୀ ତା' ଲାଭ ପାଇବା ତ ଦୂରର କଥା ସେ ମୂଳରୁ ବି କିଛି ପାଏନି ସେଇ ସବୁ ଯଦି ସରକାର କିଛି ବୁଝନ୍ତେ ତାଙ୍କୁ କିଛି ସାହାଯ୍ୟ ମିଳନ୍ତା ତେବେ ତାଙ୍କ ପରିବାର ଉପକୃତ ହୋଇଥାନ୍ତେ ଆତ୍ମହତ୍ୟା କଲାପରେ ବି ତାଙ୍କ ପାଇଁ କିଛି ସାହାଯ୍ୟ ମିଳେନି ଏମିତି ସବୁ ସାହାଯ୍ୟ ମିଳିଥିଲେ ଚାଷୀମାନେ ସବୁ ଟିକେ ଉପକୃତ ହୋଇଥାନ୍ତେ